ଓଡ଼ିଶାର ଇତିହାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କିଛି ରାଜନେତାଙ୍କ ନାଁ ଯଥା ମହାତ୍ମା ଗାନ୍ଧୀ ସୁଭାଷ ଚନ୍ଦ୍ର ବୋଷ ଆମ ଦେଶକୁ ସ୍ୱାଧୀନ କରିଥିଲେ ରାଜା ଲାଙ୍ଗୁଳା ନରସିଂହ ଦେବ ସିଏ ବି ଆମ ରାଜ୍ୟକୁ ରାଜୁତି କରି ରାଜ ଶାସନ କରୁଥିଲେ

ସମାଜସେବୀ ସମାଜସେବୀ ଆମର ଥିଲେ ଶାରଳା ଦାସ ରମାଦେବୀ ମଧୁସୂଦନ ଏମିତି ସମାଜସେବୀ ବହୁତ ଥିଲେ ଆଜିକାଲି ରାଜନେତାଙ୍କ କଥା ନ କହିଲେ ସରେ ଏବେ ଯେଉଁ ରାଜନେତାମାନେ ରାଜ୍ୟ ଚଳାଉଛନ୍ତି ସେମାନଙ୍କ ପବ୍ଲିକ୍ଙ୍କ ପାଇଁ କେମିତି ସୁବିଧା ଅସୁବିଧା ସମ୍ପୂର୍ଣ୍ଣ ସାକାର ହବ ସେଥିପାଇଁ ଚିନ୍ତା କରୁଛନ୍ତି ମଧୁସୂଦନ ବାବୁଥିଲେ ଓଡ଼ିଶାର ଜଣେ ପ୍ରଭାବଶାଳୀ ସମାଜସେବୀ ସେତେବେଳେ ସେ ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କୁ ବହୁତୁ ଆମର ଖାଦ୍ୟପେୟ ଠୁ ଆରମ୍ଭ କରି ଅନାଟନ ଦୁର୍ବିପାକକୁ ସେମାନେ ଉଦ୍ଧାର କରିଛନ୍ତି